ଭାରତରେ ଜଳବାୟୁ ଚାରିପ୍ରକାର ଅଟେ କେବେ ବର୍ଷା ହେଲେ କେବେ ଶୀତ ହୋଇ କେବେ ଠିକଠାକ ହୋଇ ରହିନଥାଏ ଏବଂ ଆମ ଆଡ଼େ ଶୀତ ହେଲେ ତାଙ୍କ ଆଡ଼େ ବର୍ଷା ହୋଇଥାଏ ଏବଂ ଫସଲ ବି ବହୁତ ନଷ୍ଟ ହୋଇଥାଏ ଜଳବାୟୁ ଚେଞ୍ଜ ହେଲେ ଦେହ ବି ଲୋକମାନଙ୍କ ଦେହ ବି ଖରାପ ହୋଇଥାଏ ଏବଂ ଜଳବାୟୁ ଅନୁସାରେ ଛତିଶଗଡ଼ରେ ବର୍ଷା ହେଲେ ତାଙ୍କ ସରକାରମାନେ ବହୁତ ମାତ୍ରାରେ ବର୍ଷା ହେଲେ ତାଙ୍କ ସରକାର ଆମ ଏପଟକୁ ପାଣି ପଠେଇ ଥାଆନ୍ତି ଏବଂ ଆଣ୍ଟାର୍କଟିକା ଆଡ଼େ ଶୀତ ଶୀତ ବହୁତ ମାତ୍ରାରେ ହୋଇଥାଏ ଏବଂ କିଛି କମ୍ ମାତ୍ରାରେ ଖରା ହୋଇଥାଏ ଏବଂ ବହୁ ବି ବହୁତ ଟାଇମ୍ ଏମିତି ବହୁତ ବହୁତ ମାତ୍ରା ଦେଶ ଅଛନ୍ତି ତାଙ୍କ ଆଡ଼େ ବହୁତ ମାତ୍ରାରେ ଶୀତ ହୋଇଥାଏ ଅଧିକ ମାତ୍ରାରେ ଅଧିକ ଆମ ଆଡ଼େ ମାତ୍ର ମିଶାମିଶି ହୋଇ ହୋଇଥାଏ ଏବଂ ଆମ ଆଡ଼େ ଚାରି ମାସ ଶୀତ ହୋଇଥାଏ ଚାରି ମାସ ବର୍ଷା ଚାରି ମାସ ଖରା ଆଉ ମୁଁ ବେଶୀ ଟାଇମ୍ ଶୀତ ହେଲେ ବି ମଧ୍ୟମ ଅନୁସାରେ ଖରା ବି ହୋଇଥାଏ ବହୁତ ଆଉ ଆମ ଆଡ଼େ ବହୁତ ବର୍ଷା ହେଲେ ବର୍ଷା ବି ବହୁତ କମ୍ ପରିମାଣରେ ହୋଇଥାଏ ଏବଂ ଖରା ବି ବହୁତ କମ୍ ପରିମାଣରେ ଶୀତ ବି ବହୁତ କମ୍ ପରିମାଣରେ ହୋଇଥାଏ ଏବଂ ଏବଂ ବାହାର ଦେଶ ଅନୁସାରେ ବହୁତ ମାତ୍ରାରେ ଶୀତ ହୋଇଥାଏ ବହୁତ ଥଣ୍ଡା ଅଞ୍ଚଳ ଏରିଆ ଚୀନ୍ ଏଗୁରା ଅଧିକର ବହୁତ ବହୁତ ମାତ୍ରାରେ ଶୀତ ଏବଂ ବର୍ଷା ବି ହୋଇଥାଏ